ନୂତନ ଚିତ୍ର ସୃଷ୍ଟି କରିବା ପାଇଁ ଫାଷ୍ଟ ଗୋଟିଏ ଡ୍ରଇଂ ପେପର ନିଆଯିବ ଓ ରବର ପେନସିଲ୍ କଲ୍ ସବୁ ରଖିକି ତାର୍ ପରେ ଡ୍ରଇଂ ଆରମ୍ଭ କରାଯିବ ଚିତ୍ର ସୃଷ୍ଟି କରିବା ସମୟରେ ଗୁଗୁଲ କିମ୍ବା ୟୁଟ୍ୟୁବର ସାହାଯ୍ୟ ନେଇଥାଉଁ ମନେକର୍ ଗୋଟିଏ ସ୍ୱଚ୍ଛ ଭାରତର ଚିତ୍ର ଚିତ୍ରଟି ତିଆରି କରିବା ପାଇଁ ଗଛ ଗଛଟିଏ ଲୋକ୍ ଥିବେ ସ୍ୱଚ୍ଛ ଭାରତ ମାନେ ସବୁ ସଫା ଥିବା ଓ ତ୍ର ହେଉ ଚିତ୍ର ପ୍ରସ୍ତୁତି ପ୍ରକ୍ରିୟା ମାନେ ଚିତ୍ରଟି କରିବା ପାଇଁ